ସାଧାରଣତଃ ଯେଉଁ ସ୍ଥାନରେ ପଶୁ ମାନଙ୍କର ରହିବା ପାଇଁ ବା ଚରିବା ପାଇଁ ବଡ଼ ପଡିଆ ଥିବ ରହିବା ପାଇଁ ଭଲ ଗୁହାଳ ଥିବ ଯେ ଗୁହାଳଟି ବହୁତ ପରିଷ୍କାର ଥିବ ଖାଇବା ପାଇଁ ବିଭିନ୍ନ ପ୍ରକାର ତାଙ୍କର ଖାଦ୍ୟ ସାମଗ୍ରୀ ଥିବ ସାଧାରଣତଃ ପଶୁମାନଙ୍କର ଯତ୍ନ ନେବା ପାଇଁ କିଛି ଲୋକ ଥିବେ ଯେଉଁ ମାନେ ତାଙ୍କର ଯତ୍ନ ନେଇ ପାରୁଥିବେ ତ ସେମାନଙ୍କର ସ୍ବାସ୍ଥ୍ୟର କିଛି ଅସୁବିଧା ନ ହେଇ ପାରୁଥିବ ତ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଖରା ଦିନେ ଫ୍ୟାନ ଲାଗିଥିବ ବର୍ଷା ଦିନେ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରିର ଜାଲ ବା ବାଡ଼ ତିଆରି ହୋଇ ଥିବ ସେଇ ଜାଗା ମାନଙ୍କୁ ସେ ସେଇ ଜାଗା ମାନଙ୍କରେ ପଶୁମାନଙ୍କର ସୁବିଧା ଦେଖିକି କୃଷକ ମାନେ ସୁନିଶ୍ଚିତ ହେବେ ଯେ ତାଙ୍କ ପଶୁମାନଙ୍କୁ ପ୍ରକ୍ରିୟା କରଣ କେନ୍ଦ୍ରକୁ ପରିବହନ କରିବା ପାଇଁ